ହଁ କେଉଁ ତାରିଖ ଭିତିରେ ଆପଣଙ୍କୁ ଦରକାର କହୁ ନାହାନ୍ତି ତା କୋଡ଼ିଏ ତାରିଖ ଯଦି ଦରକାର ଆପଣ ଆଗ ଆଡ଼ଭାନ୍ସ ଦେବା ଦରକାର ତା'ପରେ ଯାଇକରି ଆମେ ଯାହା ଦେବୁନା ଆପଣ ସେମିତି ନ ହେଲେ ହୋଇପାରିବନି ନା ଆପଣ ଆଗେ ବୁକ୍ କରନ୍ତୁ ଆଡ଼ଭାନ୍ସ ଦଶ ହଜାର ଟଙ୍କା କି ଦୁଇ ହଜାର ଟଙ୍କା ଆମେ ନେଇକି ଆଭେଲେବଲ୍ କରାଇ ପାରିବୁ ଆମେ ଆପଣ ଯାହା କହିବେ ଦେଇ ଦେବୁ କ'ଣ କ'ଣ ଆପଣଙ୍କର ଦରକାର ଚିଠା ଗୋଟିଏ ପଠାନ୍ତୁ ଆଉ ଗୋଟିଏ ଚିଠା ପଠାନ୍ତୁ କ'ଣ କ'ଣ ସବୁ ଦରକାର ହାଣ୍ଡି ଡେକ୍ଚି ଟେଣ୍ଡ୍ ଫେଣ୍ଡ୍ କ'ଣ ଦରକାର ସବୁ ଆମ ପାଖରେ ଅଛି ହାଣ୍ଡି ଅଛି ଡେକ୍ଚି ଅଛି ଯାହା ଖାଇବା ପିଇବା ପାଇଁ ଯାହା ସେଇ ସବୁ ଅ ମାନେ ଜିନିଷ ପତ୍ର ସବୁ ରଖିଛୁ ଆମେ ଆଉ ଟେଣ୍ଟ୍ ଟେଣ୍ଟ୍ ଦେହରେ ସବୁ କପଡ଼ା ଫପଡ଼ା ସବୁ ଡିଜାଇନ୍ ରଖିଛୁ ଡେକୋରେଶନ୍ ଯାହା ଆପଣଙ୍କୁ ଦରକାର ଡେକୋରେଶନ୍ ପାଇଁ ଆମେ ସବୁ ଜିନିଷ ପତ୍ର ରଖିଛୁ ଯାହା ଆପଣଙ୍କୁ ଦରକାର ଆପଣ ଖାଲି ଆମକୁ କଲ କ କ ମାନେ ଯାହା ଦରକାର ଆପଣ ହେଉଛନ୍ତି ଚିଠା ଲେଖି ଦିଅନ୍ତୁ ଆମେ ସେଇ ଅନୁସାରେ ଯୋଗ ଆପଣ ଆଗ ହଁ କୁହନ୍ତୁ

ହଁ ସେ ସରୁ ଚାଉଳ ଏସବୁ ଆସିବ ଭାରି ଚାଳିଶ ଟଙ୍କା ଏମିତି ସବୁ ଆଉ ମୋଟା ଚାଉଳ ସେମିତି ଏ ତିରିଶ ଆସିଯିବ ଆଉ ଯେତିକି ଆମର ରହିବ ଜିରା ରାଇସ୍ ପାଇଁ ତାହାଲେ ତାହା ସେଇଟା ଟିକେ ଅଧିକା ଅଶୀ ଟଙ୍କା ନା ନବେ ଟଙ୍କା ଆସିଯିବ ସେ ସବୁ ବି ଅଛି ଆମର ତା'ପରେ ପରିବା ପତ୍ର ଯଦି ଦରକାର ପରିବା ପତ୍ର ଏକା ଯାହା କିଛି ଦରକାର ଆମକୁ ପୂର୍ବରୁ କହିଦେବେ ଗୋଟିଏ ଦିନ ପୂର୍ବରୁ କହିବେ ସେହି ସବୁ ପରିବା ପତ୍ର ଆମେ ଗୋଟିଏ ଦିନ ପୂର୍ବରୁ ଆଣିବୁ ଆଡ଼ଭାନ୍ସ ସବୁ ରଖିବୁ ତା'ପରେ ଯାଇକି ଆଉ ଯାହା ସବୁ ଦରକାର ଅଛି ସେ ସବୁ ମିଳିବ ଆପଣଙ୍କୁ ପରିବା ପତ୍ର ତ ସିଏ ତ ଆସିଯିବ ଯେତିକି ମାର୍କେଟ୍ ପ୍ରାଇସ୍ ତା ଠୁ ଅଧିକା ଟିକେ ଲାଗିବ ଅଳ୍ପ ଟିକେ ଲାଗିବ ତାପରେ ଚାଉଳ ଫାଉଳ ତ ଚାଳିଶ ଟଙ୍କା ଏମତି ଦେହରେ ଆସିଯିବ ଡାଲି ବି ମିଳିଯିବ ଡାଲି ମସୁର ଡାଲି ତାପରେ ହରଡ଼ ଡାଲି ତାପରେ ଇଏ ମୁଗ ଡାଲି ଫୁଗ ଡାଲି ସବୁ ଆସିଯିବ ଯାହା ଦରକାର କହିବେ ଗୋଟେ ଲିଷ୍ଟ୍ ଆପଣ ବନାଇକି ଦିଅନ୍ତୁ ହଁ ଚିନି ଅମୁଲ୍ ହଁ ଯାହା ଗ୍ରୋସରୀ ଦରକାର ଗ୍ରୋସରୀ ବି ଆଭେଲେବଲ୍ ଅଛି ଆମ ପାଖରେ ଗ୍ରୋସରୀ ବି ରହିବ ଆଗ ଚିଠା ଦିଅନ୍ତୁ ଚିଠା ପରେ ଟି ଆପଣ ଅନଲାଇନ୍ରେ ଯଦି ଦେଇ ପାରିବେ ପଇସା ତାହାଲେ ଅନଲାଇନ୍ରେ ଆଗ ଆଡ଼ଭାନ୍ସ ଦିଅନ୍ତୁ ଦେଲା ପରେ ଆମେ ବୁକିଙ୍ଗ୍ କରିଦେବୁ ବୁକିଙ୍ଗ୍ କଲା ପରେ ଆପଣ ମୁଁ ନେଇକରି ଏ ଯୋଗାଯୋଗ କରିକି ଆପଣ ମାନଙ୍କ ସବୁ ଜିନିଷପତ୍ର ରଖିଦେବୁ ପିଲା ଆମର ଯାଇକି ସେ ଜିନିଷପତ୍ର ଯାହା ଲଗାଇ ଲଗାଇଲେ କି ଯାହା ସବୁ ଡେକୋରେଶନ୍ ହୋଇଥିବ ଜିନିଷପତ୍ର ଲଗା ଲଗି କରିଦବ ଟେଣ୍ଟ୍ ବି ବାଡ଼ା ବାଡି କରିଦବ ଆଉ ରୋଷେଇଆ ଯଦି ଦରକାର ରୋଷେଇଆ ବି ଅଛନ୍ତି ରୋଷେଇଆ ପାଇଁ ଆଲଗା ଟ୍ୟାକ୍ସ୍ ଲାଗିବ ରୋଷେଇଆ ପାଇଁ ଅଲଗା ପଇସା ଲାଗିବ ଆଉ ଏହି ସବୁ ଯାହା ଦରକାର ଆମକୁ ଗୋଟିଏ ଚିଠା ଲେଖିକି ଦିଅନ୍ତୁ ଆପଣ ପଇସା ଦିଅନ୍ତୁ ତା'ପରେ ଯାଇକି ଆମେ କହିବୁ ଆଉ ହଁ ମୁଁ ସବୁ ଯାକ ପ୍ରାଇସ୍ ବି ମୁଁ ପଠାଇ ଦେବି ଆପଣଙ୍କୁ ଆପଣ ଆଡ଼ଭାନ୍ସ ଦିଅନ୍ତୁ ସେଇ ଦୁଇ ହଜାରେ ଦୁଇ ହଜାର ଟଙ୍କା ଦିଅନ୍ତୁ ହଜାର ପନ୍ଦର ଶହ ଟଙ୍କା ଦିଅନ୍ତୁ ହଁ ହଁ ହଁ ତ ଆପଣ କେତେ ଟଙ୍କାର ଦରକାର ଆପଣଙ୍କୁ ସବୁ ଜିନିଷ ଦିନବେଳାର ରାତିବେଳା ହେଉ ଠିକ୍ ଅଛି ମୁଁ ଭୋର୍ ନେଇକରି ଦେଇଦେବୁ ପିଲା ଦେଇଦେବେ ଆଉ ହଁ ଆପଣ ଆଗ ଆଡଭାନ୍ସଟା ପଠାନ୍ତୁ ଆମେ ଦେଖୁଛୁ ଆଉ ହେଉ ଠିକ୍ ଅଛି ହେଉ ଠିକ୍ ଅଛି ହେଉ ଠିକ୍ ଅଛି